ଓଡ଼ିଶାରେ ମୁଖ୍ୟ ସ୍ୱାସ୍ଥ୍ୟ ସେେବା ସୁବିଧା ସୁବିଧା ଗୁଡ଼ିକ ହେଉଛି ଯୋଉ ଆମର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ନର୍ସ ରହିଛି କ୍ଲିନିକ୍ ରହିଛି ଡାକ୍ତରଖାନା ରହିଛି ନର୍ସିଙ୍ଗ୍ ହୋମ ରହିଛି ଏଠି ଧନୀ ଗରିବ ସବୁ ସମାନ ଏଇ ଏଇ ସ୍ୱାସ୍ଥ୍ୟ କାର୍ଡ୍ରେ ଧନୀମାନଙ୍କ ପାଇଁ ଏଠି କିଛି ମାନେ ସୁବିଧା ନାହିଁ ବାକି ଗରିବମାନଙ୍କ ପାଇଁ ଏ ସ୍ୱାସ୍ଥ୍ୟ ବୀମା କାର୍ଡ୍ ଯୋଗୁଁ ସେମାନେ ବହୁତ କିଛି ଉନ୍ନତି କରୁଛନ୍ତି ଓ ରହିଲା ଆମର ସେ ସେଗୁଡ଼ିକ ହେଉଛି ଭିନ୍ନ ଭିନ୍ନ ଗୋଷ୍ଠୀର ଗୋଷ୍ଠୀର ସିଏ ହେଉଛି ଡାକ୍ତରଖାନାରେ ଗୋଟେ ଅଛି କ୍ଲିନିକ୍ ନର୍ସିଂ ହୋମ୍ରେ ଗୋଟେ ଅଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଧନୀ ଗରିବ ଭିତରେ ଅଛି ଅଲଗା

ବା କମ୍ୟୁନିଟି ହଲରେ ସେଇଠି କିଛି କାର୍ଯ୍ୟକ୍ରମ ପ୍ରୋଗ୍ରାମ କିଛି କରିବା ପାଇଁ ହେଉଛି ସେଣ୍ଟର ଅଛି ଏ ସି ଏ ସିି ବି ସି ଅଛି ଏଫ୍ ସ ଅଛି ଏଇ ଗୁଡ଼ାକରେ ସେଇ କାର୍ଡ୍ରେ ସବୁ ସ୍ୱାସ୍ଥ୍ୟ ବୀମା କାର୍ଡ୍ କାମ କାର୍ଯ୍ୟ କରୁଛି ସେଇ କାର୍ଯ୍ୟ ଯୋଗୁଁ ସେଇ ସଂସ୍ଥା ଯୋଗୁଁ ସେମାନଙ୍କର ବହୁତ କିଛି ଉନ୍ନତି ହେବାରେ ଲାଗିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି